ପ୍ରଥମେ ଆମେ ପ୍ୟାଣ୍ଟ ସାର୍ଟ୍ ସଫା କରିବାକୁ ଗଲେ ଆମେ ହଉଛୁ ଗୋଟେ ଟପ୍ ରେ ହଉଛୁ ପାଣି ନେବୁ କିଛି ପାଣି ନେଲା ପରେ ପାଣି ଟା ଯେମିତି ଆମର ନଷ୍ଟ ବେଶି କିଛି ନ ହେବ ସର୍ଫ ପକାଇକି ପ୍ୟାଣ୍ଟ ସାର୍ଟ୍ ପକାଇକି ଆମେ ଭିଗାଉ ବହୁତ ସମୟ ଭିଗିଲା ପରେ ତା ପରେ ଆମେ କାଢ଼ିକି ପ୍ୟାଣ୍ଟ ସାର୍ଟ୍ ସଫା କରୁ ଭଲରେ ବ୍ରଶ ଫ୍ରସ ମାରି ସଫା କରୁ ସଫା କରି ସାରିଲା ପରେ ଦାଗ ଫାଗ ଲାଗିଥିବ ତାକୁ ଭଲରେ ସଫା କରୁ ସଫା କରି ସାରିଲା ପରେ ତା ପରେ ଆମେ ଆଉ ଗୋଟେ ଟପ୍ ରେ ପାଣି ନେଇଥାଉ ସେ ସେ ସେହି ପାଣିରେ ଭଲରେ ଧୋଇବୁ ସେଠି ଧୋଇ ସାରିଲା ପରେ ତାକୁ ଚିପୁଡ଼ିକିରି ଦୁଇ ତିନି ଥର ଧୋଇ ସାରିଲା ପରେ ସର୍ଫ ମାନେ ଅଳ୍ପ ପାଣି ଏମିତି ଦୁଇଟା ବାଲଟି ପାଣି ରଖିଥାଉ ପାଣି ରଖି ଧୁଆ ଧୁଇ କରିକି ପ୍ୟାଣ୍ଟ ସାର୍ଟ୍ ସଫା କରି ପରେ ଧୋଇ ସାରିକି ତାକୁ ଆମେ ଚିପୁଡ଼ିକି ଖରାରେ ଶୁଖଉ ଖରା ଦିନେ ଆମେ ବାହାରେ ଶୁଖଉ ଖରାରେ ପ୍ୟାଣ୍ଟ ସାର୍ଟ୍ ଶୀଘ୍ର ଶୁଖେ ଆଉ ବର୍ଷା ଦିନେ ତ ହେଉଛି ଆମର ଶୁଖିବନି ନା ଆମର ପ୍ୟାଣ୍ଟ ଶାର୍ଟ୍ ତାକୁ ଆମେ ଘରେ ଫ୍ୟାନ୍ ଲଗାଇକିରି ଶୁଖାଇଦଉ କାହିଁକି ନା ତାର ଗନ୍ଧଟା ହବ ସେଇଥିପାଇଁ କା ଆଉ ଆମେ ତାକୁ ଘର ଭିତରେ ଶୁଖଉ

ଲା ଯେମିତି ପାଣି ଟା ଆମର କମ ଖର୍ଚ୍ଚ ହବ ଆମେ ସେମିତି ବହୁତ ସମୟ ଭିଗିବାକୁ ଦଉ ପ୍ୟାଣ୍ଟ ସାର୍ଟ୍ ଭିଗିଲା ପରେ ତାପରେ ବତ୍ ଭିଗିକି ବତୁରି ଗଲା ପରେ ଦାଗ ଟା ବି ଶୀଘ୍ର ଛାଡ଼େ ଆଉ ହେଲା କାମ ଟ୍ୟାପ୍ ବି ଆମେ ଖୋଲା ରଖୁନି ଟ୍ୟାପ୍ ଟା ହେଉଛି ଆମର ବନ୍ଦ ଥାଏ ଆମର ଯେତିକି ପାଣି ଦରକାର ସେତିକି ପାଣି ଫୁଲଲ୍ ରଖିକି ଗୋଟେ ବାଲଟି ଭର୍ତ୍ତି କରିକି ରଖିଥାଉ ଆଉ ଯେମତି ପ୍ୟାଣ୍ଟ ସାର୍ଟ୍ ବେଶି ସମୟ ଭିଗିଗଲା ଭିଗିଗଲା ପରେ ଆମେ ତାକୁ କାଢ଼ିକି ସଫା କରିକି ତା ପରେ ଯାଇକି ଆମେ ସେହି ଗୋଟେ ବାଲଟି ପାଣିରେ ଧୋଇ ସାରିଲା ପରେ ଆଉ ଗୋଟେ ପାଣି ଦରକାର ହେଲେ ଆମେ ତାକୁ ପାଣିରେ ସଫା କରିକି ଧୋଇକି ତାକୁ ଶୁଖଉ ବେଶି ପାଣି ବି ଆମେ ନଷ୍ଟ କରୁନୁ ବେଶି ପାଣି